ଆମ ଗାଁରେ ବହୁତ ଦେବାଦେବୀ ଅଛନ୍ତି ସେ ଆମ ଗାଁରେ ସମସ୍ତେ ମିଳିମିଶି ପୂଜା କରନ୍ତି ତ ଆମେ ଯେବେ ବି ପୂଜା କରିବା ପାଇଁ ଯାଉ ସବୁ ଘରଦ୍ୱାର ସଫାକରି ଗାଧେଇକି ଫୁଲତୋଳି ସମସ୍ତେ ସଜବାଜ ହେଇକି ପୂଜା କରିବା ପାଇଁ ଯାଉ ତ ଯାହା ବି କାର୍ଯ୍ୟ ଆମେ ଆରମ୍ଭ କରୁ ପ୍ରଥମେ ଗାଁର ଦେବୀକୁ ମା ସିନ୍ଦୁର୍ ଗୌରାଙ୍କୁ ପ୍ରଥମେ ପୂଜା କରୁ ତା'ପରେ ଅଲଗା କାର୍ଯ୍ୟ ଆରମ୍ଭ କରୁ ଯାହାକି ଆମ ଗ୍ରାମରେ ଦେବୀ ବହୁତ ଆମକୁ ସାହାଯ୍ୟ କରିଥାନ୍ତି ଯାହା ବି ଆମର ମନରେ ଦୁଃଖ କଷ୍ଟ ଥାଏ ସେଇଟି ଯାଇକି ପୂଜା କଲେ ଆମକୁ ବହୁତ ଶାନ୍ତି ଲାଗେ ତ ଆମ ଗାଁରେ ଦେବତା ଦେବତା ଶିବଶଙ୍କର ଆମ ଗାଁ ମୁଣ୍ଡରେ ବାସ କରନ୍ତି ତ ସେଇଠି ସମସ୍ତେ ଯାଇକି ସୋମବାର ଦିନ ଆମେ ମିଳିମିଶି ପୂଜା କରୁ ସୋମବାର ଦିନ ସମସ୍ତେ ଯାଇକି ପୂଜା କରିଥାଉ ଓ ଶିବରାତ୍ରି ବି ମଧ୍ୟ ସମସ୍ତେ ମିଳିମିଶି ଏକାଠି ପୂଜା କରୁ ରାତିଯାକ ସେଇଟି ବସିକି ଦୀପ ଜଳାଉ ଓ ସମସ୍ତେ ମିଳିମିଶି ପୂଜା କରିଥାଉ ଆଉ ଆମ ଗାଁରେ ଉଡ଼ା ବୋଲି ଗୋଟେ ପର୍ବ ହୁଏ ସେ ପର୍ବରେ ସାତ ଦିନ ଧରି ସମସ୍ତେ ଗାଁରେ ଆମିଷ ବନ୍ଦ କରି ସେ ପୂଜାକୁ ଭଲ ଭାବରେ ପାଳନ କରିଥାନ୍ତି ଓ ଯେଉଁ ଦିନ ସାତ ଦିନର ଲାଷ୍ଟ୍ ଦିନ ହୁଏ ସେଇ ଦିନ ଆମର ଉଡ଼ା ହୁଏ ତ ଉଡ଼ାରେ ସମସ୍ତେ ମିଳିମିଶି ସଜ ହେଇ ଫଟୋ ଉଠାଇକି ଆମେ ପ୍ରୋଶେସନ୍ କିମ୍ବା ଯାତ୍ରା ବି କରିକି ଆମେ ସେ ପର୍ବକୁ ଧୁମଧାମ୍ରେ ପାଳନ କରିଥାଉ ଓ ସେ ଗାଁର ମନ୍ଦିରରେ ସମସ୍ତେ ସେଦିନ ରାତିଯାକ ଉଜାଗର କରିକି ରୁହନ୍ତି ଓ ସେ ଆମର ସାତଦିନର ଯେଉଁଦିନ ଛଅ ଦିନ ହେଇଥାଏ ଛଅ ଦିନ ରାତିରେ ରାତି ବାରଟା ବେଳେ ଗୋଟେ ଘଟ ଆଣନ୍ତି ସେ ଯେତେବେଳେ ସମସ୍ତେ ଶୋଇଯାନ୍ତି ମାନେ ଗାଁ ଯାକ ଶୂନ୍ ଶାନ୍ ହେଇଯାଏ ସେତେବେଳେ ସେଇ ଟାଇମ୍ରେ ସେ ଘଟ ଆଣିବା ପାଇଁ ଯାଆନ୍ତି ତ ଯେମାନେ ଗାଁର ମେମ୍ବର୍ ଅଛନ୍ତି ସେମାନେ ହିଁ କେବଳ ଯାଆନ୍ତି ଝିଅ ଛୁଆ କିମ୍ବା ଅଲଗା କେହି ଲୋକ ସେଇଠି ଯାଆନ୍ତି ନାହିଁ ତ ଯେତେବେଳେ ଘଟ ଆଣିବା ପାଇଁ ଯିବେ କିଛି ବି ଶବ୍ଦ ହବନି କିମ୍ବା କାହାରି କଥା ବି ଶୁଣାଯିବନି କିଛି ଯିଏ ଯଦି କେହି ଲୋକ ଯଦି କିଛି କାର୍ଯ୍ୟ କରୁଥିବ ସେ କାର୍ଯ୍ୟ ବି ବନ୍ଦ କରିକି ସାଇଟ୍ରେ ରହିଯାଏ ସେ ଘଟ ଆଣିବା ପାଇଁ ଯାଆନ୍ତି କାହାକୁ କାହାକୁ ଚାହାଁନ୍ତି ନାହିଁ କାହାରି ସାଙ୍ଗରେ କଥା ବି ହୁଅନ୍ତି ନାହିଁ ସେ ଘଟକୁ ଆଣିକି ସେଦିନ ରାତିରେ ସେଇଠି ରଖନ୍ତି ଓ ଯେତିକି ଭକ୍ତମାନେ ରୁହନ୍ତି ସମସ୍ତେ ସେଇଠି ଜଗିଥାନ୍ତି ତା'ପରେ ଯେଉଁ ଦିନ ଆଠ ଦିନ ହୋଇଥାଏ ସେଇଦିନ ସିଏ ସମସ୍ତେ ମିଶିକି ଉଡ଼ାକୁ ପାଳନ କରିଥାନ୍ତି ଓ ଭୋକ୍ତାମାନେ ଯେତିକି ଥାଆନ୍ତି ସମସ୍ତେ ସେଇଠି ଉଡ଼ନ୍ତି ଓ ଗାଁର ଯେତିକି ଲୋକମାନେ ଥାଆନ୍ତି ସମସ୍ତେ ସେ ପର୍ବକୁ ଭଲ ଭାବରେ ପାଳନ କରିଥାନ୍ତି ଓ ସେ ସେଇ ଲାଷ୍ଟ୍ ଦିନ ହିଁ ଯାତ୍ରା ବି ହୁଏ କିମ୍ବା ଯିଏ ଯାହା ପୋଗ୍ରାମ୍ ରଖିଥାନ୍ତି ସେଇଦିନ କରନ୍ତି